ପୁଅ ଝିଅ ଯେଉଁ ଭେଦଭାବଟା ରହିଛି ସେଇଟା ସେଇଟା ହେଉଛି ମାନେ ସବୁ ପରିବାରରେ ମାନେ ପୁଅ ଗୋଟିଏ ହେଲେ ଯେତିକି ଖୁସି ହୁଅନ୍ତି ଝିଅ ହେଲା ମାନେ ଟିକିଏ ମନ ଦୁଃଖ ହୁଏ ସମସ୍ତଙ୍କର ଆଉ ସେ ଯେଉଁ ପୁଅ ଝିଅ ଭେଦଭାବଟା ରହିଛି ସେଇଟା ହେଉଛି ଆଗରୁ ସେଇଟା ରହି ଆସିଛି ଆଉ ଏବେବି ରହିଛି କିନ୍ତୁ ତା'ପରେ ଏବେ ମାନେ ଲୋକମାନେ କିଛି ଜାଣିଗଲେନି ଯେ ପୁଅ ଝିଅ ସବୁ ସମାନ ବୋଲି ଆଉ ତେଣୁ ଏବେ ଝିଅମାନଙ୍କୁ ବି ସେତିକି ସୁବିଧା ଦେଉଛନ୍ତି କିନ୍ତୁ ପୁଅ ଝିଅ ଭିତରେ ତଫାତ୍ ଟା ରହୁଛି ଯେତେ ଯାହା ହେଲେ ବି ମାନେ ସେଇଟା ହିଁ ରହୁଛି ଆଉ ପୁଅକୁ ଯେତିକି ମାନେ ଫ୍ରି ଛାଡ଼ୁଛନ୍ତି କି ଇଏ କରୁଛନ୍ତି ଝିଅକୁ ସେତିକି ଦେଉନାହାନ୍ତି

ଗୋଟେ ପୁଅ ଯଦି ରାତି ବାରଟା ଗୋଟେ ପର୍ଯ୍ୟନ୍ତ ବାହାରେ ବୁଲୁଛି ତା'ର ମାନେ କିଛି ଅସୁବିଧା ନାହିଁ ତା'ର ଆଉ କିନ୍ତୁ ଗୋଟେ ଝିଅ ଯଦି ସନ୍ଧ୍ୟା ସାତଟା ଆଠଟା ପର୍ଯ୍ୟନ୍ତ ବି ବାହାରେ ରହିଲା ତାକୁ ମାନେ ବହୁତ କଥା କୁହାହେଉଛି କୁଆଡ଼େ ଯାଇଛୁ କିସ କରୁଛୁ କି ମାନେ ତାକୁ ବହୁତ ପ୍ରଶ୍ନ ପଚାରା ହେଉଛି ବହୁତ ଇଏ କରା ହେଉଛି କିନ୍ତୁ ପୁଅ ପ୍ରତି ସେତିକି ନାହିଁ ଆଉ ପୁଅ ଝିଅର ଭେଦଭାବଟା ସେଇଟା ରହିଛି ଆଉ ଆଗରୁ ଥିଲା ଏବେ ରହିଛି ଆଉ ରହିବ ମଧ୍ୟ ସେଇଟା କିନ୍ତୁ ମୁଁ ସେତିକି କରେନି ମୁଁ ଝିଅ ପୁଅ ସମସ୍ତଙ୍କୁ ସମାନ ସମାନ ଦୃଷ୍ଟିରେ ଦେଖେ ଆଉ ଆମ ଗାଁରେ ଯେଉଁ ଖେଳ ପ୍ରତିଯୋଗିତା ସବୁ ହୁଏ ସେଥିରେ ପୁଅମାନଙ୍କର ତାଙ୍କର ଅଲଗା ଖେଳ ହୁଏ ଆଉ ଝିଅମାନଙ୍କର ତାଙ୍କର ଅଲଗା ହୁଏ ଯେ ମାନେ ଏମତି ଯେ ପୁଅ ଝିଅ ମିଶିକି ଖେଳିବା ସେମିତି ନାହିଁ ଆଉ ଗାଁ ଗାଁ ଲୋକମାନେ ତ ସି ସେମାନେ ମାନେ କେତେ କଥା କହିବେ ଯେ ପୁଅ ଝିଅ ସବୁ ସାଙ୍ଗ ହୋଇକି ମାନେ ଖେଳି ଏ ଗାଁରେ ମାନେ ସେତକି ହେବନି ଗାଁରେ ପୁଅ ଝିଅ ସାଙ୍ଗରେ ମାନେ ଖେଳିପାରିବେନି ପୁଅମାନଙ୍କର ଅଲଗା ଖେଳ ହେବ ଆଉ ଝିଅ ମାନଙ୍କର ଅଲଗା ହେବ ଆଉ ଯଦି ସେମାନେ ସାଙ୍ଗ ହୋଇକି ଖେଳିଲେ ବି ଗାଁଲୋକ ବହୁତ କଥା କହିବେ ଆଉ ତେଣୁ ସେ ଖେଳ ସବୁ ମାନେ ଅଲଗା ହୁଏ ସରକାର ଯଦି ପୁଅଝିଅ ସମସ୍ତଙ୍କ ପାଇଁ ମାନେ ଗୋଟେ କିସି ସେମତି ସମାନ ନିୟମ ଗୋଟେ ଯଦି କିଛି ବାହାର କରିବେ ତେବେ ଭଲ ହେବ ବୋଲି ମୁଁ ଭାବୁଛି